ଛାତ ଉପର ବଗିଚା ଆଉ ମାଟି ତଳର ବଗିଚା ଉପରେ ମୁଁ କହୁଛି ଛାତ ତଳ ଉପର ବଗିଚାରେ ଯେଉଁ ଜିନିଷ ଯେଉଁ ଆମେ ବଗିଚା ଜଗାଇବା ଯେଉଁ ଚାରା ଜଗାଇବା ସେଇଟା ତା'ର ଚେର ତଳକୁ ବେଶୀ କିଛି ଦିନ ମଧ୍ୟରେ ସେ ଖତମ୍ ହୋଇଯିବ ସେ ମରିଯିବ ଆଉ ଯେଉଁ ତଳରେ ଆମେ ଯେଉଁ ମାଟିରେ ପୋତିବା ସେଇଟା ବହୁତ ଲାଷ୍ଟିଂ ଯିବ କାହିଁକି ନା ସେଇଟା ତଳ ଚେର ମୂଳ ଧରି ତା'ର ବେଶୀ ମାଟିର ହେବ ସେଥିପାଇଁ ସେ ବହୁତ ଦିନ ଲାଷ୍ଟିଂ ଯିବ